ଆମେ ଏଲିଆନ୍ଫେଲିଆନ୍ ନାଇଁ ଦେଖି ଆଜ୍ଞା ଟିଭି ଦି ଯାହା ଖାଲି ସେଇ ଫିଲ୍ମଟି ଯାହା ଦେଖିଛୁଁ ହେ ଯାହାର ଏଲିଆନ୍ ଅଛି କି ନାଇଁନ ଯେ ହେଟା ତ ବିଷୟରେ ଆମେ ନାଇଁ ଜାନି ଆଉ ଅଲଗା ଗ୍ରହ ନ ଜୀବ ଥିବେ ଭାଗ୍ସୁଁ ସେଟା ବୈଜ୍ଞାନିକମାନେ ଖୋଜି ନାଇଁ ପାର୍ବାର୍ ତାଲେ ଆର ଜାନି ନାଇଁ ପାର୍ବା ଯେଭେ ଯାନ୍ବେ ଆର୍ ଯେଭେ ଦେଖ୍ମୁଁ ଟିଭିନୁ ସେଟା ଦେଖମୁଁ ଆରୁ ମୁଇଁ ତ କେଭେ ଦେଖ୍ବାର୍ ଏଲିଆନ୍ ନାଇଁ ଦେଖବାର୍ ଯାହା ଟିଭି ନ ଯାହା ଦେଖୁଛୁଁ ଫିଲ୍ମଟି ନାଥିଲେ ଆଜ୍ଞା ଆମେ ନାଇଁ ଦେଖ୍ବାର୍ କେନ୍ତାଟା ଯେନ୍ଟା ବନଉଛନ୍ ଫିଲ୍ମଟି ଏନ୍ତା ଦିସି ବୋଲିକରି ଆମେ ଗୁଟେ ସେଟା ଗୁଟେ ବିଚାର୍ଟେ ମନେ କରି ନେଉଛୁଁ ଲେକିନ୍ କେନ୍ତା ଥିବି କାଁଣା ଥିବା କାଁଣା ନେଇ ଯେ ସେଟା ଆମର୍ ବାହାରେ ଏ ତାକର୍ କଥା ଆମେ ନାଇଁ ଜାଣି ପାରୁ ଆଜ୍ଞା ଆର୍ କାଣା କହିମି ଦେଖିନେଇଁ କି ଅଲଗା ଗ୍ରହନୁ ଜୀବ ଜନ୍ତୁ ଅଛନ୍ ବୋଲି କିରି ଜାଣ୍ମା କେନୁ ଆର୍ ଥିବେ ବେଲେ ଥିବେ ଅଲଗା ଗ୍ରହନୁ ହେତିର୍ ବିଷୟରେ କାଁଣା କହିମି